ହଁ କିଏ କହୁଥିଲେ

କେତେ ବର୍ଷର ପିଲା କି

ସେ ଶିଖିଛି ନା ପୁରା ଶିଖିଵ

କୁହନ୍ତୁ

ହଁ ଏବେ ଚାଲିଛି ମାର୍କେଟରେ ତ ଇଏ ସମସ୍ତଙ୍କୁ ନେଇକି କହୁଛନ୍ତି ଭଲ ଅଛି ଇଏ ଅଛି ବୋଲି କାରଣ ଛୋଟ ଛୁଆ ନେଲା ମାନେ ପକେଇବେ ନା ତ ବାରମ୍ବାର ଆଉ ଯଦି ଆପଣ ଶସ୍ତା ଵାଲା ନେବେ ସେ ପୁଣି ବଙ୍କା ହେଇଯାଉଥିବ ଭାଙ୍ଗି ଯାଉଥିବ ଆପଣ ବି ଇଏ ଇଏ ବ୍ୟସ୍ତ ହେଉଥିବେ ସେଥିପାଇଁ ସେଇଟା ନିଅନ୍ତୁ ଭଲ ସମ୍ଭାଳୁଛି ସେ ପଡ଼ାପଡ଼ି ହେଲେ ଏତେ କିଛି ହେଉନି ଆମର ସେଇ ସାଢ଼େ ଦଶଟା ଏଗାରଟା ବେଳକୁ ଖୋଲୁଛୁ ରାତି ଆଠଟା ଯାଏ ଖୋଲା ରହୁଛି ଆଉ

ଠିକ୍ ଅଛି

ଠିକ୍ ଅଛି ଠିକ୍ ଅଛି ମୁଁ ସେ ବିଷୟରେ ଦେଖିଦେବି ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣ କାଲି ଆସନ୍ତୁ ଆସିକି ଦେଖିକି ଯିବେ ଆଉ ଠିକ୍ ଅଛି ଠିକ୍ ଅଛି କାଲି ସେଇ ଏଗାରଟା ବାରଟା ବେଳକୁ ଆସନ୍ତୁ ମୁଁ ଥିବି